ହଁ ହଁ ପୂଜା କହୁଛୁ କି ହଁ ଜାଣିପାରିଲୁ ମୁଁ କିଏ ହଁ ହଁ ଆଉ କ'ଣ କରୁଛୁ ଆରେ ଶୁଣିଲୁ ଗୋଟେ କଥା ଆଉ ମୁଁ ନୁହେଁ କି କାଲି ତାରିଣୀ ବସ୍ତ୍ରା ବସ୍ତ୍ରାଳୟ ଯାଇଥିଲି ଆଉ ସେଇଠି ନୁହେଁ କି ଗୋଟେ କୁର୍ତ୍ତୀ ଆଣିଲି ହେଲା ଚାରିଶହ ପାଞ୍ଚଶହ ଟଙ୍କା ଦେଇକି କୁର୍ତ୍ତୀ ଆଣିଲି ହେଲେ ମୋତେ ସେଇଟା ଏତେ ବି ଭଲ ଲାଗୁନି କିଣିଲା ବେଳେ ଭଲ ଲାଗୁଥିଲା ହେଲେ ଏବେ ଭଲ ଲାଗୁନି କାହିଁକି ଆରେ କାହିଁକି କହିଲୁ ସିଏ ନୁହେଁ କି ଆଉ ସେ କୁର୍ତ୍ତୀର ମାନେ କାଲି ଆଣିଥିଲି ନା ଆଜି ପିନ୍ଧି କି ତା'ପରେ ତାକୁ ଧୋଇଲି ଯେତେବେଳେ ସେତେବେଳେ ମାନେ ହଁ ସେ କଲର୍ ଫ୍ରେଡ଼୍ ହେଲା ଆଉ ମାନେ ବହୁତ ମାନେ ଅଡ଼୍ ଦେଖାଯାଉଛି ବହୁତ ଡ୍ରେସ୍ଟା ତା'ପରେ ସେହି ଯେଉଁ ଡ୍ରେସ୍ର ନୁହେଁ କି ଆଉ ଟିକେ ଚିରି ଯାଇଛି ବି ଆଉ ତା'ର ମାନେ ଯେଉଁ କପଡ଼ାଟା ବି ଭଲ ପଡ଼ିଲାନି ତାକୁ ଯେତେବେଳେ ମୁଁ ଧୋଇଦେଲି ତା'ର ମାନେ ସବୁ କଲର୍ ହିଁ ଛାଡ଼ିଗଲା ତୁ ବି ଆଣିଥିଲୁ ସେମିତି ପଡ଼ିଲା ନା ମୋର ତ ଭଲ ପଡ଼ିଲାନି ବହୁତ ଖରାପ ପଡ଼ିଲା ଆଚ୍ଛା ତୁ କୁଆଡ଼େ କାମରେ ଯାଉଛୁ ହଉ ତା'ହାଲେ ଯା ଆମେ ପରେ କଥା ହେବା ଆଉ